ଦଶ ଜାନୁଆରୀ ଦୁଇ ହଜାର ପାଞ୍ଚ କୋଡ଼ିଏ ଅକ୍ଟୋବର ଉଣେଇଶିଶହ ସତୁରି ଦଶ ସେପ୍ଟେମ୍ବର ଦୁଇ ହଜାର ତିନ ବାର ଅକ୍ଟୋବର ଦୁଇ ହଜାର ଚଉଦ ପାଞ୍ଚ ଏପ୍ରିଲ ଉଣେଇଶିଶହ ଚଉରାନବେ